ମୁଁ ଗୀତା ପଢ଼ିବା ପାଇଁ ବହୁତ ପସନ୍ଦ କରେ ଗୀତାରୁ ବହୁ ଜିନିଷ ଶିକ୍ଷା ଲାଗି ଲାଭ କରିବାର ଅଛି ଏହି ଗୀତା ଯୋଗୁ ମୋ ପରିବାରରେ ମୋ ପୁଅ ଝିଅ ମୋ ପରିବାରର ସମସ୍ତେ ଗୀତା ଅଧ୍ୟୟନ କରନ୍ତି ଯାଫଳରେ କି ବାପ ପୁଅ ମା ଝିଅଙ୍କ ଭିତରେ ସମ୍ପର୍କ ବହୁତ ଭଲ ରହେ ଏ ଗୀତା ମାଧ୍ୟମରେ ଧର୍ମ ପଥରେ ଯିବାପାଇଁ ବାରମ୍ବାର ଗୀତା ସଚେତନ କରାଏ ଯାହାକି କେହି ମୋ ପରିବାରରେ ଅନ୍ୟାୟ ଅନୀତି କରିବାପାଇଁ ସାହସ କରନ୍ତି ନାହିଁ ଏଇ ଗୀତା ଗାଁ ଗହଳିରେ ସମସ୍ତଙ୍କ ଘରେ ଘରେ ପାଠ କରାଯାଏ ସମସ୍ତଙ୍କୁ ଏ ଗୀତା ଉଚିତ ଶିକ୍ଷା ଦିଏ ଏବଂ ଧର୍ମ ପଥରେ ଯିବାପାଇଁ ବାରମ୍ବାର ଗୀତା ଲୋକଙ୍କୁ ସଚେତନ କରାଏ